ମୁଁ ବନାଇଥିବା ତରକାରୀ ଯଦି ମୁଁ ଆଶା କରିଥିବି ବହୁତ ଭଲ କରିକି ସମସ୍ତଙ୍କୁ ଦେବା ପାଇଁ ତଥାପି ବି ଯଦି ସେଠି ଲୁଣ କିମ୍ବା ଲଙ୍କା ଗୁଣ୍ଡ ଅଧିକ ହୋଇ ଯାଇଥାଏ ତା'ହେଲେ ମୁଁ ମୋ ପାଖରେ ଯିଏ ଥାନ୍ତି କିମ୍ବା ମୋର ମାଆ ଭାଇ ଭଉଣୀ ତାଙ୍କୁ କହିବି ଯଦି ତାଙ୍କ ପାଖରେ ବି ସମୟ ନ ଥାଏ ତା'ହେଲେ ୟୁଟ୍ୟୁବ ତ ୟୁଟ୍ୟୁବରୁ ତ କରୁ କରୁ ବହୁତ ସମୟ ଲାଗିଯାଇ ପାରେ କାହିଁକି ନା ସମସ୍ତେ ଭୋକରେ ଥିବେ ସେତିକି ଟାଇମ୍ରେ ଖାଦ୍ୟ ଠିକ୍ ସମୟରେ ସେମାନଙ୍କୁ ବା ତରକାରୀ ଠିକ୍ ସମୟରେ ସେମାନଙ୍କୁ ନ ପହଞ୍ଚାଇଲେ ସେମାନେ ବହୁତ ମନ ଦୁଃଖ କରିବେ ତ ସେଥିପାଇଁ ଯଦି ଲଙ୍କାଗୁଣ୍ଡ ଅଧିକ ହୋଇ ଯାଇଥାଏ ତା'ହେଲେ ଅଟାକୁ ଚକଟି ଗୋଲ ଗୋଲ କରି ତରକାରୀରେ ପକାଇବି ନହେଲେ ଯଦି ଲୁଣ ଅଧିକ ହୋଇଯାଇଥାଏ ତା'ହେଲେ ଟମାଟୋ ପକାଇ ଆଉ ଟିକେ ପାଣି ଦେଇ ତାକୁ ମୁଁ ଫୁଟାଇ ପାରିବି ତା'ପରେ ଯାହାଦ୍ୱାରା କି ଲଙ୍କା ଗୁଣ୍ଡ ବି କମ ହୋଇ ଥାଇପରେ ଆହୁରି ଲୁଣ ମଧ୍ୟ କମିଯିବ ଯାହାଦ୍ୱାରା କି ସମସ୍ତଙ୍କୁ ଭଲ ସେ ଦେଇପାରିବି ଆଉ ନିଜେ ମଧ୍ୟ ଖାଇପାରିବି ଆଉ ଖାଦ୍ୟକୁ ନଷ୍ଟ ନ ମଧ୍ୟ କରିପାରିବିନି